ହ୍ୟାଲୋ କହ ହଁ ମୁଁ ଏଇଠି ବସିଛି ବେ ଘର ବେ ଆଜି ପରା ଆମେ ଯାଇଥାଆନ୍ତେ ବାଲେଶ୍ୱରକୁ କେତେବେଳେ ଯିବା

ସନ୍ଧ୍ୟାବେଳକୁ ତୁ କ'ଣ ଟ୍ରେନ୍ରେ ଯିବୁ ହେଉ ମୁଁ ତ ମୋ ବାଲେଶ୍ୱର ମୋ ପିଉସି ଘରେ ଅଛି ତ ମୁଁ ସେଇଠୁ ପଳେଇବି ଆଉ ତୁ ତୋର ପଳେଇ ଆସିବୁ ହେଲା ପଚାଶଟଙ୍କା ଗୋଟା ଡିସକାଉଣ୍ଟ ପ୍ରାଇସ୍ ସେ ପଚାଶଟଙ୍କା ମୁଁ ଏଇଟା କାଟି ଦେଇଛି ହେଲା ମୁଁ ସେଇଟା କାଟିଦେଇଛି ଆଉ ତୁ ବାହାରିବୁ କେତେବେଳେ ଘରୁ କେତେବେଳେ ବାହାରିବୁ ହେଉ ତା'ହେଲେ ଯେତେବେଳେ ବାହାରିବୁ ଟିକିଏ କଲ୍ କରିଦେବୁ ହେଲା ହଁ ମୁଁ ତ ମୁଁ ବାଲେଶ୍ୱରରେ ହିଁ ଅଛିନା ତ ତୁ ଘରଠାରୁ ବାହାରିଲେ କଲ୍ କରିଦେବୁ ତୁ ଷ୍ଟେସନ୍ ଷ୍ଟେସନ୍ରେ ପହଁଚିଲେ ମୋତେ କହିବୁ ତ ନାଇଁନାଇଁ ମୁଁ ସେଇ ପାଖରେ ହିଁ ଅଛି

ଆଉ ଓ ସେଇ ଛକ ପାଖରେ ଦେଖିନୁ କି ସେଇଟା ହଲଟା ହେଉ ନାଇଁ ତୁ ପଳେଇଆ ତୋତେ ମୁଁ ଦେଖାଇ ଦେବି ଆଗେ ଗନେ କେନ୍ ସୋଟା କରିବ ଆଜି ଏଇ ଯେଉଁ କେଜିଏଫଟୁଟା ନୁହଁନା ସେଇଟା ସେଇଟା ପଡ଼ିବ ସେଇଟା ତ ମୋତେ ଏତେ ଯେ ଭଲଲାଗେ ଏତେ ଯେ ଭଲଲାଗେ କହିପାରିବିନି ଦୁଇଥର ମୁଁ ଦେଖିଛି ଆଉ ଏଇଥର ମୋର ତିନି ନମ୍ବରରେ ପଡ଼ିବ ଦେଖିବ ଯେ ଏତେ ଯେ ଭଲ ଲାଗିବ ହଁ ମୁଁ ଦୁଇଥର ଦେଖିଛି ଦୁଇଥରଯାକ ପୁରାପୁରି ଫାଷ୍ଟରୁ ଲାଷ୍ଟ ଏଇଟା ମୁଁ ଫାଷ୍ଟଡ଼େରେ ଫାଷ୍ଟ ସୋ ମୁଁ ଦେଖ୍ତେ ଯାଇଥିନି ଏତେ ଯେ ମୋତେ ଭଲଲାଗେ କେଜିଏଫଟା ତା' ହିରୋଟା ଏତେ ଯେ ଭଲନାଗେ କିନ୍ତୁ ତା' ନା ଜାଣିନାଇଁ ହଁ ତା' ଗୀତଟା ବହୁତ ଭଲ

ତାର ତାର ତାର ଦୁଇ ତିନିଟା ଡାଇଲଗ୍ ଅଛେ ତ ସେଇଟା ତ ସେଇଟା ମୋତେ ନାହିଁ ସମସ୍ତଙ୍କୁ ଭଲଲାଗେ ଭୁଲିଯାଇଛି ବା ଏ ଛଅମାସ ତଳେ ଦେଖ୍ତେ ଯାଇଥିନି ଭୁଲି ଏଇଥରକ ଦୁଇଥର ଛଅମାସ ତଳେ ଦେଖିଛି ମୁଁ ତୁ ତ ତୁ ତ ଯିବୁ ଆଉ ଘଣ୍ଟେ ଦୁଇଘଣ୍ଟା ପରେ ତ ତୁ ଜାଣିନେବୁ ଏତେକଥା କାହିଁକି

ଏ ତୁ ତୁ ପିନ୍ଧିକି କିସ ଗୋଟେ ଆସିବୁ ଦେଖୁନୁ କେ ଡ୍ରେସ୍ ଶାଢ଼ୀ ପିନ୍ଧିକି ଆସିବୁ କି ହଁ ହଁ ହଉ ଯା ରଖ